ମୁଇଁ ଦଶ ଦିନ୍ ଭିତରେ ଗୁଟେ ଇୟରିଂ କିନିଛେଁ ସେଟା ବହୁତ ସୁନ୍ଦର ହେଇଛେ ତାର୍ କଲର୍ ବି ମସ୍ତ ଅଛେ ଆଉ ଦେଖ୍ବାର୍ ଲାଗି ବି ବହୁତ ସୁନ୍ଦର ଆର୍ ମୋତେ ସେଟା ବହୁତ ଭଲ ଲାଗ୍ଲା ସେଥିର୍ଲାଗି ମୁଇଁ ସେ ଇୟରିଂଟା ଆଣଲି